ହଁ ଗାଡ଼ି ଟାଇମ୍ ହେଲାଣି ଏପର୍ଯ୍ୟନ୍ତ ଆସୁନାହାନ୍ତି ଯିବାର ଅଛି ଆମ ଫ୍ୟାମିଲି ସବୁ ଯିବାର ଅଛି ନା ସ୍ତ୍ରୀ ମୋ ପୁଅ ହେରିକା ଯିବେ ଶୀଘ୍ର ଟିକେ ଆସିଲେ ସିନା ଆମେ ପୁଣି ଆସିବୁ ରିଟର୍ନ କରିବୁ ଘରୁ ଫେରିବୁ ପୁଣି ଏତେ ଡେରି ହେଲାଣି ଫୋନ୍ ଲାଗୁନି କିଛି ଯେତେ ଲଗେଇଲେ ନେଟୱାର୍କ ବିଜି ସ୍ଵିଇଚ୍ ଅଫ୍ କହୁଛି କୁହନ୍ତୁନା ଶୀଘ୍ର ଜଲ୍ଦି ଆସିବେ ବୋଲି ଆସିକି ରିଟର୍ନ ଯିବାକୁ ପଡ଼ିବ କ'ଣ କହିଲେ ଆଜ୍ଞା ଆସିବେ ଶୀଘ୍ର ନା କୁହନ୍ତୁ ଡ୍ରାଇଭର୍କୁ ବୁକିଙ୍ଗ୍ କରିଥିଲେ ଏପର୍ଯ୍ୟନ୍ତ ଆସିନାହାନ୍ତି ନା ଫ୍ୟାମିଲି ବ୍ୟସ୍ତ ହେଲେଣି ଘରେ ଯିବା ପାଇଁ ବୁଲିକି ଆସିକି ପୁଣି ଘରକୁ ଫେରିବୁ ନା କହିବେ ତ ଆଜ୍ଞା ଜଲ୍ଦି ବାହରିକି ରେଡ଼ି ହେଲୁଣି ଘଣ୍ଟେ ଦୁଇ ଘଣ୍ଟା ହେଲାଣି କେତେ ସମୟ ୱେଟ୍ କରିବୁ କେତେ ସମୟ ଅପେକ୍ଷା କରିମୁ ଜଲ୍ଦି କୁହନ୍ତୁ ହଉ ଆଜ୍ଞା ରହୁଛି